ହ୍ୟାଲୋ ହଁ ସାର୍ ତୁମ ଷ୍ଟଲ୍ରେ ଖାଲି ଜଳଖିଆ ବିକା ହେଉଛିନା ଆଉ କ'ଣ ବିକା ହେଉଛି

ସିଙ୍ଗଡ଼ା ଆଉ ଘୁଗୁନି ପ୍ଲେଟ୍ଟା କେତେ ଟଙ୍କା ପଚିଶ ଟଙ୍କା ଆଉ ଆଜି ଆମର ପାର୍ଟି ଥିଲା ଏଁ ସେଇ ବତିଶଟା ଭଳିଆ ପାର୍ସଲ ଯିବ କେତେ ଟଙ୍କା ହଁ ଆଠଶହ

ଆଉ ବରାଟା ସାଙ୍ଗ ନା ସେଇ ବରାଟା ତୁମେ ସାଙ୍ଗେ ସାଙ୍ଗେ କରିଛନା ସେଇଟା ରାତିରୁ

ହଁ ଆଉ ଫାଷ୍ଟଫୁଡ଼ କ'ଣ କ'ଣ ଏଇନା ଆଇଟମ୍ ହେବ ଆଉ ଏ ଡବଲ୍ ଏଗ୍ ରୋଲ୍ଟା କେତେ ଟଙ୍କା ରହୁଛି ଅଶୀ ଟଙ୍କା ଅଶୀ ଟଙ୍କା ଆଉ ପକୋଡ଼ା ପ୍ଲେଟ୍ଟା ପଚାଶ ଟଙ୍କା ରହୁଛି ହଁ ଆଉ ଆଜିକୁ ତ ଆଜି ତ ଗୁରୁବାର ଆଜି ଗୁରୁବାର ଆଉ କାଲି ଆଠଟା ରୋଲ୍ ଆଉ ପନ୍ଦର କୋଡ଼ିଏଟା ପନ୍ଦର କୋଡ଼ିଏ ପ୍ଲେଟ୍ ଚିକେନ୍ ପକୋଡ଼ା ବୁଧବାର ଦିନ ହେଇପାରିବନା କାଲି ରାତି କାଲି ସନ୍ଧ୍ୟା ଛଅଟା ସାଢ଼େଛଅଟା ଭିତରେ

ଆଉ ପନ୍ଦର ପ୍ଲେଟ୍ ପକୋଡ଼ା ଛଅଟା ସାଢ଼େ ଛଅଟା ଭିତରେ ଆଉ

ହେଉ ଆଜ୍ଞା ଠିକ୍ ଅଛି ଆଜ୍ଞା ରୁହ